ପୂର୍ବକାଳରେ ସ୍ୱାସ୍ଥ୍ୟ ସେବା ଏତେ ଉନ୍ନତ ନଥିଲା କିନ୍ତୁ ବର୍ତ୍ତମାନ ଆମ ଭାରତର ସ୍ୱାସ୍ଥ୍ୟ ସେବା ଅନ୍ୟ ଦେଶଠାରୁ ଭଲ ଅଛି କାରଣ ନୂଆ ନୂଆ ସବୁ ଟେକ୍ନୋଲୋଜିର ଯନ୍ତ୍ରପାତିରେ ବାହାରୁଛି ଦକ୍ଷ ଡାକ୍ତର ସୃଷ୍ଟି ହଉଛନ୍ତି ଆଉ ସରକାର ଡାକ୍ତରଖାନା ତୁଳନାରେ ବେସରକାରୀ ଡାକ୍ତରଖାନା ବହୁତ ତିଆରି ହଉଛି ଆଉ ଲୋକମାନଙ୍କର ରୋଗ ମଧ୍ୟ ଭଲ କରାହଉଛି ଡାକ୍ତରଙ୍କର ସେବା ବହୁତ ମୂଲ୍ୟବାନ କିନ୍ତୁ ଡାକ୍ତରଖାନାରେ ଗୋଟେ ଡାକ୍ତରକୁ ଦେଖିବାକୁ ଗଲେ ଲମ୍ବା ଧାଡ଼ିରେ ରହିବାକୁ ପଡ଼ୁଛି ଏରା ମାନେ ଅସୁବିଧା ସୃଷ୍ଟି ହଉଛି ଏବଂ ଦେଖ ମେଡ଼ିକାଲ ତାର ପରିବେଶ ସଫାସୁତୁରା ନ ଥିବ ବିଭିନ୍ନ ପ୍ରକାର ଅସୁବିଧା ହଉଛି ତେଣୁ ଯଦି ଆମେ ଏରାକୁ ସବୁ ଦୂର କରିବା ସରକାର ଯଦି ଏଥିରେ ଧ୍ୟାନ ଦେବେ ତାହେଲେ ଏସବୁ ଉନ୍ନତି ହେଇପାରିବ ସବୁଠାରୁ ବେଶୀ ଉନ୍ନତି ହବା ଯେଉଁଟାକି ଡାକ୍ତରମାନଙ୍କର ସେବା ସେଇଟା ସବୁଠାରୁ ମୂଲ୍ୟବାନ ଜିନିଷ ଡାକ୍ତରଙ୍କର ସେବା ଯଦି ଠିକ ରହିବ ତାନେ ସ୍ୱାସ୍ଥ୍ୟ ସେବାରେ ଢେର ଆଗକୁ ଆମ ଭାରତ ଯିବ